ଆମେ ଚେଷ୍ଟା କଲେ ଆମ ଅଞ୍ଚଳର ପ୍ରତ୍ୟେକ କମିଟିଗୁଡ଼ିକୁ ଆମେ ଡୋର୍ ଟୁ ଡୋର୍ ବୁଲି ତଥା ଲାଉଡ୍ ସ୍ପିକର ମାଧ୍ୟମରେ ବା ବିଜ୍ଞାପନ ମାଧ୍ୟମରେ ତାହାର ମାର୍କେଟିଂ କରିପାରିବା ମାର୍କେଟିଂ କରିବା ପାଇଁ ବିଭିନ୍ନ କୌଶଳ ମଧ୍ୟରେ ଏହି ତିନୋଟି ସର୍ବୋତ୍କୃଷ୍ଟ କାରଣ ଏହାଦ୍ୱାରା ସମସ୍ତଙ୍କ ପାଖକୁ ସମାଚାର ପହଞ୍ଚିପାରିଥାଏ ଏବଂ ସମସ୍ତେ ଏହାର ସୁଫଳତା ପାଇପାରନ୍ତି ଏବଂ ତାହା ବିଷୟରେ ସମସ୍ତେ ଖବର ପାଇପାରନ୍ତି